ଓଡ଼ିଶା ଗୁଟେ ଗରିବ୍ ରାଜ୍ୟ ଇ ଗରିବ୍ମାନେ ବେସି ଇନେ ରହେସନ୍ ଇଥିର୍ଲାଗି ଯେନ୍ମାନେ ବ୍ୟବସାୟ ବାଣିଜ୍ୟ କରୁଚନ୍ ଇ ଗରିବ୍ ଲୋକମାନ୍କୁ ଠକ୍ବାର୍ଲାଗି ବଡ଼ା ସୁବିଧା ହେସି ଦେଖୁନ୍ ଇ ବ୍ୟବସାୟୀମାନେ କାଣା କର୍ସନ୍ ନିଜର୍ ବ୍ୟବସାୟକେ ଲୋକମାନ୍କୁ ଜଣାବାର୍ ଲାଗି ଟି ଭି ସୋ ବିଭିନ୍ନ ସିନେମାରେ ପେପର୍ରେ ଇସବୁ ଆଡ଼୍ଭାଟାଇଜ୍ ଦେସନ୍ ଆର୍ ଆଡ଼୍ଭାଟାଇଜ୍ରେ କାଣା ଦେସନ୍ କି ଗୁଟେ ଜିନିଷ କିଣିଲେ ଗୁଟେ ଜିନିଷ ଫ୍ରି ଗୁଟେ ଜିନିଷକେ ହଠାତ୍ ରେଟ୍ ବଢ଼େଇଦେବେ କିଛି ଦିନ୍ ପରେ ରେଟ୍ କମେଇଦେବେ ବେଲେ ଲୁକ୍ମାନେ କାଣା ଭାବବେ ଇଏ ବୁଆ ଏନ୍ତା ରେଟ୍ କମ୍ ଇତାର୍ଟା କିଣୁ ଇଟା କିଣ୍ଲାପରେ ସେମାନେ ଠକାମିର ଶିକାର୍ ହେଇଯାଏସନ୍ ଆର୍ ଇ ଜେନ୍ ରେଟ୍ ବଢ଼ାବାର୍ଟା କମାବାର୍ଟା ଗୁଟେ ନେଲେ ଗୁଟେ ଫ୍ରି ଇସବୁ ଲୁକ୍ମାନ୍କୁ ବଢ଼ା ପ୍ରଭାବିତ କର୍ସି ଆର୍ ଲୁକ୍ମାନେ ହଇରାଣ୍ ହେସନ୍